ବିଗତ କିଛି ଦଶନ୍ଧିରେ ନୂଆଁ ନୂଆଁ ଚାକ୍ରିମାନେ ବାହାରିଛେ ସବୁ କାର୍ଯ୍ୟ କଲାପ୍ ଉପ୍ରେ ନୂଆଁ ନୂଆଁ ଚାକ୍ରୀମାନ୍ ବହୁତ୍ ବହାରିଛେ ଆଉ ସେନେ ନୂଆଁ ନୂଆଁ ଲୋକ୍ ମାନ୍ଙ୍କୁ ବି ରଖା ହେଉଛେ କାରଣ ଟେକ୍ନୋଲୋଜି ଯେତେ ବଢ଼ି ଚାଲ୍ବା ସେଟା ନୂଆଁ ନୂଆଁ ଚାକ୍ରୀମାନ୍ ବି ବାହାରିବା ଆଉ ସେତେ ନୂଆଁ ନୂଆଁ ଲୋକ୍ କୁ ବି ରଖାହେବା କିନ୍ତୁ ବର୍ତ୍ତମାନ୍ ସମସ୍ତେ ସେଲ୍ଫ ଡ଼ିପେନ୍ଡ଼େଣ୍ଟ୍ ହେଉଛନ୍ ବର୍ତ୍ତମାନ୍ ସୋସିଆଲ୍ ମିଡ଼ିଆ ଯୁକ୍ତ ସୋସିଆଲ୍ ମିଡ଼ିଆ ଇନ୍ଷ୍ଟାଗ୍ରାମ୍ ହେଉ କି ୟୁଟ୍ୟୁବ୍ ହେଉ ୟୁଟ୍ୟୁବ୍ ରୁ ଚ୍ୟାନେଲ୍ ମାନେ କ୍ରିଏଟ୍ କରିକିନା ସେମାନେ ଭିଡ଼ିଓମାନେ ଅପ୍ଲୋଡ଼୍ କରୁଛନ୍ ଓ ଅପ୍ଲୋଡ଼୍ କରିକିନା ଲୋକ୍ମାନଙ୍କୁ ବି ଏଣ୍ଟର୍ଟେଣ୍ଟ୍ କରୁଛନ୍ ଲୋକ୍ମାନ୍ଙ୍କୁ ବି ଶିକ୍ଷା ଦେଉଛନ୍ ଆଉ ନିଜର୍ ଘରେ ଥାଇକିନା କରୁଛନ୍ ଫ୍ଲେକ୍ସିବିଲିଟି ତାଙ୍କର୍ ଠିକ୍ ରହୁଛି ଆଉ ଲୋକ୍ମାନ୍ଙ୍କୁ ବି ଏଣ୍ଟର୍ଟେଣ୍ଟମେଣ୍ଟ୍ କରିପାରୁଛନ୍ ଆଉ ନିଜେ ବି ରୋଜଗାର୍ କରିପାରୁଛନ୍ ଆଉ ଇତାର୍ ଦ୍ୱାରା ଯେନ୍ ପରିବହନ୍ ଖର୍ଚ୍ଚ ସେଟା ବି ବଞ୍ଚି ଯାଉଛି ଆଉ ନିଜର୍ ଘରେ ଥାଇକିନା ସବୁ କାମ ହେଇପାରୁଛି ଆଉ ସମସ୍ତେ ଆଜି କାଲି ଯେତେ ବି ଯୁବ ସମାଜ୍ ସମାଜ ଅଛନ୍ ସେମାନେ ଗୋଟେ ଗୋଟେ ଇନ୍ଫ୍ଲୁଏନ୍ସର୍ ହେଇ ସାର୍ଲେନ ଆଉ ନିଜର୍ ଯେନ୍ ପରିବେଶ୍ ଉପ୍ରେ ଦେଖଉଛନ୍ ଯାହା ବି ନିଜର୍ ଅଞ୍ଚଳ୍ରେ ଯାହା ଯାହା ବି ସମସ୍ୟା ଅଛେ ସେ ସବୁ ଜିନିଷ୍ କେ ସିଧା ସଲଖ୍ ଭାବରେ ନିଜର୍ ଭିଡ଼ିଓ ରେକର୍ଡିଂ କରିକିନା ସେମାନେ ଟୁଇଟର୍ ହେଉ କି ଇନ୍ଷ୍ଟାଗ୍ରାମ୍ ରେ ପୋଷ୍ଟ୍ କରିକିନା ସରକାର୍କେ ବି ଆବେଦନ୍ କରିପାରୁଛନ୍ କି ଆମର ଅଞ୍ଚଲ୍ ରେ କି ଏଇ ସବୁ ସମସ୍ୟା ମାନ୍ ରହିଛେ ତ ଇତାର୍ ଦ୍ଵାରା ଯେନ୍ ଆମର୍ ପିଢ଼ୀଟା ସେ'ଟା ବହୁତ୍ ହିଁ ଅପ୍ଡ଼େଟ୍ ହେଉଛନ୍ ଆଉ ଯେନ୍ ଆମର୍ ସମାଜ୍କେ ସେଟା ବି ଗୁଟେ ଭଲ୍ ଦିଗରେ ନେବାକେ ଲାଗିଛନ୍